ହଁ ସାର୍ ନମସ୍କାର ସାର୍ ସାର୍ ହଁ ନାଇଁ ମୁଁ କ'ଣ କହୁଥିଲି କି ଆପଣ ସାର୍ ଏଇ ଯୋଗ ଫୋଗ ଶିଖଉଛନ୍ତି କି ଆଚ୍ଛା ଆଚ୍ଛା ଆଉ କେମିତି ନେଉଛନ୍ତି ଆପଣ ଫିସ୍ଟା ଆପଣଙ୍କର କେମିତି ରହୁଛି

ହଁ ହଁ ହଁ

ହଁ ହଁ ହଁ ହଁ ହଁ ସାର୍ ନାଇଁ ଆଉ ଆହୁରି ମୋର ସାଙ୍ଗ ଚାରି ପାଞ୍ଚ ଜଣ ବାହାରୁଛନ୍ତି ତ ସାର୍ ଆପଣ ଆପଣଙ୍କର ସେମିତି କିଛି ଟାଇମ୍ ଟେବୁଲ୍ ଅଛିକି ଶିଖେଇବା ଟାଇମ୍ଟା ଓଃ ହଁ ହଁ ତ ଆପଣ ଆଚ୍ଛା ପର୍ସନାଲ୍ ଆସୁ ନାହାନ୍ତି ନା ପାଖକୁ ଆଚ୍ଛା ଆଚ୍ଛା

ହୁଁ ହୁଁ ହୁଁ ହୁଁ ଆଚ୍ଛା

ଆଚ୍ଛା ଆଚ୍ଛା

ହଁ ହଁ ସେମାନେ ତ ଇଣ୍ଟରେଷ୍ଟ ଅଛନ୍ତି ବାକି ମୋତେ ଟାଇମ୍ଟା କୋଉ ଟାଇମ୍ରେ ଆମର ଆପଣଙ୍କର ତ ସକାଳ ଆଉ ସନ୍ଧ୍ୟା ନା ଓଃ ଆଉ ହଁ ସାର୍ ହଁ ହଁ ଆପଣଙ୍କର ତ ପ୍ରାଇସ୍ଟା କେତେ କହିଲେ କି ଆମର ଯୋଉ ମାସକୁ ଦବାଟା ମୁଁ ତାଙ୍କୁ କହିବି ହଁ ହଁ ହଁ ନାଇ ଫିର୍ ବି ତ ଆପଣଙ୍କର ହଁ ହଁ ଆଚ୍ଛା ଆଚ୍ଛା ଆଚ୍ଛା ହଉ ହଉ ହଉ ସାର୍ ମୁଁ ଆଉ ରଖୁଛି ମୁଁ ଘରକୁ ଯାଇକି ସାଙ୍ଗମାନଙ୍କ ସାଙ୍ଗରେ ତାଙ୍କର ଭେଟ କରିକିରି ଆଉ ମୁଁ ଆପଣଙ୍କୁ ମୁଁ ଆପଣଙ୍କ ସାଙ୍ଗରେ କଥା ହେବି ଆମେ ଯାଇ ଯାଇକି ଆପଣଙ୍କ ସାଙ୍ଗରେ ସାକ୍ଷାତ କରି କଥା ହେବୁ ହଉ ଠିକ୍ ଅଛି ହଉ